ହ୍ୟାଲୋ ହରି ଭାଇନା ମୁଁ ହରିକୃଷ୍ଣ ମହାନ୍ତ ସଁସାରୁ କହୁଛି ଆପଣଙ୍କ ଗାଡ଼ି ଏବେ କଲ୍ରେ ଅଛି କି ନାହିଁ ନହେଲେ ଗୋଟେ ଗୋଟେ ଦିନ ଆମେ ତୀର୍ଥ ଯିବା ପାଇଁ ବାହାରିଥିଲୁ ଚାରିଜଣ ଯଦି ଆପଣଙ୍କ ଗାଡ଼ି କଲ୍ରେ ନାହିଁ ତେବେ ଆପଣ ପଚିଶ ତାରିଖ ଦିନ ଦଶଟା ବେଳକୁ ଆମ ଘରର ସଁସାର ଠାରେ ଆସିକି ପହଁଞ୍ଚିବେ ଏବଂ କଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଆମର ଆଡ଼୍ରେସ୍ ଯୋଗାଯୋଗ କରିଦେବୁ